ଆମେ ହେଉଛୁ ଓଡ଼ିଆ ଆମେ ହେଉଛୁ ଓଡ଼ିଆ ଆମ ଭାଷା ହେଉଛୁ ଓଡ଼ିଆ ତ ଆମେ ଓଡ଼ିଆ ଓଡ଼ିଆ ଛୁଆ ତ ଆମେ ଓଡ଼ିଆ କାହିଁକି ପଢ଼ିବାନି ଆମେ ଓଡ଼ିଆ ପଢ଼ିବା ଓଡ଼ିଆକୁ ଜାଣିବା ଓଡ଼ିଆକୁ ଅଧିକ ବିଷୟ ଶିଖିବା ତ ଓଡ଼ିଆ ହେଇକି ଆମକୁ ଯଦି ଓଡ଼ିଆ ନ ଆସିବା ତା'ଠୁ ଭଲ ଲଜ୍ୟାର କଥା କ'ଣ ଅଛି ଯେହେତୁ ଆମେ ଓଡ଼ିଆ ଆମେ ଛୁଆକୁ ବି ଓଡ଼ିଆ ଶିଖାଇବା ଓଡ଼ିଆ ଲେଖାଇବା ଓଡ଼ିଆ ପଢ଼ାଇବା ଓଡ଼ିଆ ଆଜି ଆମେ ଓଡ଼ିଶା ଓଡ଼ିଶାର ହେଉଛେ ଓଡ଼ିଆ ଶିଖାଇବା ଆମ ମାତୃଭାଷା ହେଉଛି ଓଡ଼ିଆ ତ ଆମେ ବାହାରକୁ ଯିବା ବାହାରକୁ ଯିବା ସେଠି ବି ଆମର ଗଲେ ବି ଆମେ ଓଡ଼ିଆକୁ ଆମେ ଛାଡ଼ିବନି ଆମର ଗର୍ବ ଏବଂ ଗୌରବ ହେଉଛି ଓଡ଼ିଆ ଆମେ ଓଡ଼ିଆ ଭାଷା ହିଁ ଛୁଆକୁ ଶିଖାଇବା ଆମେ ଓଡ଼ିଆ ହେଇକି ଓଡ଼ିଆ ନ ଆସିବେ କେମିତି ତ ସେଇଟା ହେଉଛି ଆମର ମୁଖ୍ୟ ମେନ୍ ହେଉଛି ଆମ ଭାଷା ଓଡ଼ିଆ ଆମ କଥା ଓଡ଼ିଆ ଆମେ ଓଡ଼ିଆ ତ ଆମେ ଛୁଆକୁ ନିହାତି ଭାବେ ଓଡ଼ିଆ ଶିଖାଇବାକୁ ଆବଶ୍ୟକ ଛୁଆ ଯଦି ଓଡ଼ିଆରେ କହିବେ ଓଡ଼ିଆରେ ଶିଖିବେ ତା'ହେଲେ ବହୁତ ଭଲ ହବ ତ ଓଡ଼ିଆ ଓଡ଼ିଆ ଭାଷା ହେଉଛି ଆମର ମେନ୍ ଭାଷା ତ ଆମେ ଏଇଥିପାଇଁ ଓଡ଼ିଆ ଛୁଆଙ୍କୁ ଶିଖାଇବା ଆମେ ବି ଶିଖିବା ଏବଂ ଛୁଆଙ୍କୁ ଓଡ଼ିଆ ଲେଖାଇବା ପଢ଼ାଇବା ସବୁ ଶିଖାଇବା